ସାଙ୍ଗ ତୁ ଏବେ କେଉଁଠି ମୁଁ ଏବେ ରାୟଗଡ଼ାରେ ଅଛି ଜାଣିଛୁ ଗୋଟେ କଥା କହିବି ପ୍ରଥମ ଥର ଯେତେବେଳେ ମୁଁ ରାୟଗଡ଼ା ଆସିଥିଲି ସେତେବେଳେ ମୋର ଗୋଟେ ସାଙ୍ଗ ଦ୍ୱାରା ଜାଣିପାରିଲି କି ଏଇ ରାୟଗଡ଼ାରେ ପଦ୍ମନାଡ଼ର ତରକାରୀ ହଁ ହଁ ପଦ୍ମନାଡ଼ର ତରକାରୀ ବହୁତ ସୁନ୍ଦର ଆଉ ବହୁତ ସ୍ୱାଦିଷ୍ଟ ମଧ୍ୟ ହଁ ରାୟଗଡ଼ାର ପଦ୍ମନାଡ଼ର ତରକାରୀ ଫେମସ୍ ହେଲା ସେ କହିବା ଦ୍ୱାରା କହୁଛି ଶୁଣେ ସେ କହିବା ଦ୍ୱାରା ମୁଁ ପଦ୍ମନାଡ଼ର ତରକାରୀ ଖାଇବା ପାଇଁ ବହୁତ ଆଗ୍ରହ କଲି ଆଉ ପରେ ଯେ ଖୋଜିବା ପାଇଲିନି ବି ତୁ ଜାଣିଛୁ କି କେଉଁଠି ମିଳୁଛି ହଁ ମୁଁ ରାୟଗଡ଼ାରେ ଏବେ ଅଛି ପରା ତୁ ଯଦି ଜାଣିଛୁ କହ ନା ମୁଁ ଯାଇକି ସେଇଠି ଖାଇବି ଆଉ ଜାଣିପାରିବି ମଧ୍ୟ ସେଥିରେ କ'ଣ ଏତେ ଭଲ ଟେଷ୍ଟ ଅଛି ଯେ ଯାହା ରାୟଗଡ଼ାରେ ଫେମସ୍ ଆଚ୍ଛା ଆଚ୍ଛା ସେ ଗୁଣ୍ଡିଚା ହୋଟେଲ୍ରେ ପଦ୍ନନାଡ଼ ତରକାରୀ ମିଳୁଛି ନା ତାହାଲେ ମୁଁ ସେଠିକି ନିହାତି ଯିବି ହଁ ପଦ୍ମନାଡ଼ ତରକାରୀ ଟେଷ୍ଟ କରି ଆସିବି କେତେ ଟେଷ୍ଟ ସେଇଟା ମୁଁ ବି ଜାଣିପାରିବି ନା ସବୁ ଜାଣୁଛନ୍ତି ମୁଁ ବି ଜାଣିବା ଦରକାର ନା ପଦ୍ମନାଡ଼ ତରକାରୀ କେମିତି ଲାଗୁଛି ଯେହେତୁ ରାୟଗଡ଼ାରେ ଫେମସ୍ ରାୟଗଡ଼ାରେ ଅଛି ତେଣୁ ପଦ୍ମନାଡ଼ର ତରକାରୀ ଥରେ ଟେଷ୍ଟ କରିବା ନିହାତି ଆବଶ୍ୟକ ମୁଁ ତ ମୁଁ ତ ଯିବି ତୁ ଆସିବୁ ହଁ ଏଇ ଛୁଟି ଭିତରେ ଯିବି ଯାଇ ଥରେ ଟେଷ୍ଟ କରିକି ଆସିବି ତା'ପରେ ଯଦି ମୋତେ ବି ଭଲ ଲାଗିବ ମୁଁ ସମସ୍ତଙ୍କୁ କହିବି ଆଚ୍ଛା ଆଚ୍ଛା ଠିକ୍ ଅଛି ଗୁଣ୍ଡିଚା ହୋଟେଲ୍ ତ ନିହାତି ଯିବି ଆଚ୍ଛା ଠିକ୍ ଅଛି